କ୍ରିକେଟ୍ ଖେଳିବାକୁ ମୋତେ ବହୁତ ପସନ୍ଦ ଲାଗେକ୍ରିକେଟକୁ ଟିଭିରେ ଦେଖିକି ବହୁତ ଗୁଡ଼ିଏ ଆଇ ପି ଏଲ୍ ଦେଖିକି ବହୁତ ମୋତେ ଖୁସି ଲାଗେ ହଁ ଆଉ ସନ୍ତରଣ କରିବାକୁ ମଧ୍ୟ ବହୁତ ଖୁସି ଲାଗେ ଆଉ ନଦୀନାଳରେ ସନ୍ତରଣ କରିବା ଦ୍ୱାରା ମୋର ସ୍ୱାସ୍ଥ୍ୟ ଭଲ ରହୁଛି ଏବଂ ମୋ ଅଙ୍ଗ ପାଇଁ ଅଙ୍ଗଗୁଡ଼ିକ ଚଳପ୍ରଚଳ ହେଉଛି ସେଥିପାଇଁ ମୋତେ ସନ୍ତରଣ କରିବାକୁ ମଧ୍ୟ ଭଲ ଲାଗେ କ୍ରିକେଟ୍ ଖେଳିବାକୁ ମଧ୍ୟ ଭଲ ଲାଗେ